ହଁ ପିଲାମାନଙ୍କୁ ସେମାନଙ୍କର ସଞ୍ଚୟ ଆକାଉଣ୍ଟ ରଖିବା ନିହାତି ଜରୁରୀ କାରଣ ପିଲାମାନେ ଛୋଟବେଳୁ କିଛି କିଛି ସଞ୍ଚୟ କରି ରଖିଥିଲେ ଫ୍ୟୁଚରରେ ଭବିଷ୍ୟତରେ ସେମାନଙ୍କର କିଛି ଅସୁବିଧା ହେବ ନାହିଁ କିଛି ସଞ୍ଚୟ ଥିଲେ ସେମାନେ ଯେତେବେଳେ ବଡ଼ ହେବେ ବା ବିବାହିତ ହେବେ ପିଲା ସେମାନଙ୍କର ପିଲାପିଲି ହେବ ସେମାନଙ୍କ ସେତେବେଳେ ପିଲାମାନଙ୍କ ପାଠ ପଢ଼ା ପାଇଁ ଘରର କୌଣସି ଅସୁବିଧା ହେବ ନାହିଁ ପିଲାମାନଙ୍କୁ ଭଲ ଶିକ୍ଷା ଦେଇପାରିବେ ସେମାନେ ଯଦି କିଛି ସଞ୍ଚୟ କରିଥାନ୍ତି ଆକାଉଣ୍ଟରେ ତ ସେତେବେଳକୁ ଭବିଷ୍ୟତରେ ସେମାନଙ୍କୁ ବହୁତ ଖୁସି ଏବଂ ପିଲାମାନଙ୍କ ପାଠପଢ଼ା ସବୁ କ୍ଷେତ୍ରରେ ସେମାନଙ୍କୁ ସାହାଯ୍ୟ କରିବ